ଆମର ସାଧାରଣତଃ ଋତୁ କହିଲେ ସମସ୍ତେ ବୁଝନ୍ତି ଖରା ବର୍ଷା ଶୀତ କିନ୍ତୁ ଏହା ଭୁଲ ସେତେଟା ଅଛି ନାଁ କ'ଣ ନାଁ ଶରତ ବସନ୍ତ ଶୀତ ଶରତ ବସନ୍ତ ଶୀତ ତା ଭିତରେ ଅଛି କ'ଣ ନା ଶରତ ଋତୁ ଠାରୁ ବସନ୍ତ ଶୀତ ପର୍ଯ୍ୟନ୍ତ ଏହି ମାନେ ସାଧାରଣତଃ ଶୀତ ଋତୁଟା ସବୁଠୁ ପ୍ରିୟ କାହିଁକି ନା ସେତେବେଳେ ଆମ ଚାଷୀମାନଙ୍କର ଧାନ ଫସଲ ହୋଇ ସାରିଥିବ ଧାନ କେଣ୍ଡା କେଣ୍ଡା ପାଚି କରି ଝଲସୁଥିବ ଶିଶିର ପଡ଼ୁଥିବ ଚାଷୀ ତା'ର ଯେଉଁ ବର୍ଷା ଦିନର ଆପ୍ରାଣ ଚେଷ୍ଟାର ଫଳଟା ସେ ଆଖିରେ ଦେଖିପାରୁଥିବ ହିଡ଼ ଉପରେ ବିଲ ମୁଣ୍ଡରେ ବସି ତାର ଖୁସିଟାକୁ ସେ ନିଜେ ଅନୁଭବ କରି ପାରୁଥିବ ଏବଂ ଚାଷୀ ଟିକେ ତାର ସେହି ସମୟଟା ଟିକେ ମାନେ ରେଷ୍ଟ ପାଏ ଏଁ ଅବଧି ସେହି ସମୟଟା ଟିକେ ସେ ତାକୁ ରେଷ୍ଟ ପାଏ ଯେଉଁଟା ଫଳରେ କି ତାକୁ ଖୁସି ଲାଗେ ଆଉ ସେହି ସମୟଟା ହିଁ ଆମର ସେହିଟା ପସନ୍ଦ ପ୍ରାୟ ପସନ୍ଦ ପ୍ରାୟ ଚାଷୀ ଲୋକମାନଙ୍କର ସେହିଟା ପସନ୍ଦ କାହିଁକି ନା ଅମଳଟା ଆଗକୁ ଥାଏ